ହଁ ଦାଦା ଭଲ୍ ଅଛ ତ ଭଲ ଅଛି ଏଇଟା ଫୁଲ୍ମାନେ ଏଇଟା କେନ୍ତା କେନ୍ତା ଭେରାଇଟି ମାନେ ଆଇଛେଁ କେଁ ମଗାକେ ନାଇଁ ଏଇଟା ପୂଜା ଫୁଲ୍ମାନେ ଲଗାବାର୍ ଅଛକେ ନାଇଁ

ହଁ ହଁ ତୁମେ ସେ ଫୁଲ୍ମାନେ ବାସୀଟା ମାନେ ଏନ୍ତାଟା ଦେଇଦେବ ବୋଲେ ବହୁତ୍ ଖରାପ୍ ଲାଗ୍ବାର୍କେ ନାଇ ହେଁ ପୂଜା ହେଲେ ବି ଟିକେ ରେଟ୍ ପାଇଲେ ଏଇଟା କାଣା ଲଗାବ ଯେ ଏଇଟା ଦୁଇ ତିନ୍ ଡ଼ର୍ଜନ୍ ନେମି ବୋଲେ ପଇସା ଟିକେ କମ୍ ନାଇଁ କର୍ବା ପଚାଶ୍ ନେଇ କର କେଁ ସେଇଟା ତ ଦେଖ ସେଠି କାଣା ପୂଜାନେ ତୁମେ ବାସି ଫୁଲ୍କେ ଦେଇଦେବ ବୋଲେ ଭଲ୍ ନାଇଁ ଲାଗ୍ନି ସେଣ୍ଟ୍ ବି ନାଇଁ ହେ ଭଲ୍ ନାଇଁ ଲାଗେ ଟିକେ ଭାବିକରି ତୁମର୍ ଦୁକାନ୍କେ ଆଇଛେ ମୁଇଁ ତୁମେ ଏନ୍ତା କର୍ବୋ ବୋଲେ ଟିକେ ରେଟ୍ ପାନି ଟିକେ କମା ବା ବୋଲେ ସିନା ହେବା ହଏ ଭଲ୍ ତ ଦିଶୁଛେ ଏକାଜେ ଆର୍ କାଁ କାଁ ଫୁଲ୍ମାନେ ଅଛେ ଆରୁ ନାଇଁ ନାଇଁ ମୋକେ ପୂଜାନେ ଲଗାବା ଅଛେ କି ନାଇଁ ହଏ ଡ଼େକୋରେସନ୍ କର୍ବୁ କି ନାଇଁ ହଁ ହଁ ଏଇଟା ଯେ ଶହେ ଟଙ୍କା ଡ଼ର୍ଜନ୍ ଗୁଟେ ମୋତେ ଦରକାର୍ ଅଛେ କି ନାଇଁ ହଁ ହଁ ମୋର୍ ଟିକେ ଦରକାର୍ ଥିଲା କିନି ବୋଲେ ଏଇଟା ଟିକେ ରେଟ୍ ପାଣି ଟିକେ କମାବା ବୋଲେ ସିନା ସାତ୍ ଆଠ୍ ଡ଼ର୍ଜନ୍ଟା ଟିକେ ନେଇହେଲେ ବି ପଚାଶ୍ ପଚାଶ୍ ଲଗାବ ବୋଲେ ସିନା ହେବା ଷାଠିଏ ଟଙ୍କା ଡ଼ର୍ଜନ୍ ଷାଠିଏ ଟଙ୍କା ଡ଼ର୍ଜନ୍ ବୋଲୁଛେ ବୋଲେ ତ ମୁଇଁ ଏଇଟା ଦଶ୍ ଡ଼ର୍ଜନ୍ ନେମି ବୋଲୁଛେଁ ତମର୍ ହଉ ଠିକ୍ ଟାଇମ୍ନେ ବିଲ୍ଟା କରିଦେବ ଆରୁ ହଉ ଟିକେ ଠିକ୍ ଟାଇମ୍ନେ ଟିକେ ତୋଲାତୁଲି କରିଦେବ ବାସୀଟା ନେଇ ତୁଲିଦେବନି ହଁ ହଁ ହଁ ହେନ୍ତା ହେଲେ ପଠେଇଦେବ ନାଇଁ ହେଲେ ହଁ ହଁ ହଁ ଆମର୍ ଘର୍କେ ପଠେଇ ଦେବ ନେ ମୁଇଁ ଫେର୍ ଟିକେ ବିଜି ନାଇଁ ରହିଯିବି ପଠେଇ ଦେବ ମୁଇଁ ପଇସା ପତର୍ ବୁଝ୍ମିନେ ହେଇଟା ହଁ ହଁ ହଁ ଇ ଫୋନ୍ ହଁ ହଁ ହଁ ହଁ ପଚାଶ୍ ଟଙ୍କା ରେଟ୍ ଲାଗେ